ମୁଁ ଜାଣିଥିବା ରାଜନୈତିକ ନେତା ହଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯିଏ କି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଏଥିକୁ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦବୀରେ ପାଇଛନ୍ତି ଛୋଟ ବେଳୁ ଦେଖିକି ଆସିଛି ଯେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଅଛନ୍ତି ଆଉ ଏବେ ବି ଅଛନ୍ତି ଆଉ ନବୀନ ପଟ୍ଟନାୟକ ଲୋକ ମାନଙ୍କ ପାଇଁ ବହୁତ କିଛି କରିଛନ୍ତି ଲୋକମାନଙ୍କର ଯଉମାନେ ଦୁଇ ତିନି ମୁଠା ଖାଇବା ପାଉନଥିଲେ ସେମାନେ ନବୀନ ପଟ୍ଟନାୟକ ଚାଉଳ ଦ୍ୱାରା ସେମାନେ କିଛି ଦୁଇ ମୁଠା ଖାଇବା ପାଇଁ ପାଉଛନ୍ତି